ହଁ କୁହ ଆଳୁଚପ ବରା

ପେକ କରିଦେବି ଜରିରେ ଏବେ ତ ରେଟ ବଢ଼ିଗଲାଣି ନା ଅଧିକା ପଇସା ହୋଉଛି ଗୋଟେ ହଁ ବିଜନେସ ଭଲ ଚାଲିନି ପରା

ହଁ ହଁ ହଁ ଭଲ ସୁବିଧା ହଁ ମୋ ପାଇଁ ରୁମଟେ ଦେଖିଦେବେ ଭଲ ସେ ମୁଁ ସେଇଠି ଏଇଠି କ'ଣ ନା ଅଧିକା ରେଟ କହିଲେ କଷ୍ଟମର ମାନେ ଆସୁନାହାନ୍ତି ଫେରି ଯାଉଛନ୍ତି ହେରି ତ ବେଙ୍ଗଲୋରରେ ମୁଁ ଯେତେବେଳେ କରିବି ହଁ ହଁ ହଁ ହଁ ହଁ ହଁ ହଉ

ହଁ ମୋତେ ନା ଆଗରୁ କହିଦେବ କି ସବୁ ସୁବିଧା କରିସାରିଲା ପରେ ମୋତେ ଆଗରୁ ଫୋନ କରିକି କହିଦେବ କି ରୁମ ଠିକ ହେଇଗଲାଣି ଆଉ ମୋ ପାଇଁ ଦୋକାନଟେ ବି ଭଲ ସେ ବୁଝିଦେବ କି ଭଲ ଜାଗାରେ ମୋର ଦୋକାନଟା ଭଲ ଚାଲିବ ଯେମିତି ସବୁ ବୁ ବୁଝିଲା ପରେ ମୋତେ ଚାରି ଦିନ ପୂର୍ବରୁ ଫୋନ କରିକି କହିଦେବ କହିଲା ପରେ ମୁଁ ମୁଁ ନିଜେ ବାହାରିବି ଯିବି କ'ଣ ମୋ ସୁବିଧା ତ କରିବିନା

ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ବହୁତ ଭଲ ହେବ ଏଇଠି ତ ଭଲ ଚାଲୁନି ସେଥିପାଇଁ ମୁଁ ଭା ମୁଁ ବି ଭାବୁଛି ବେଙ୍ଗଲୋରରେ କରିଲେ ଭଲ ହେବ ତ ସୁବିଧାଟା କରିଦିଅ ବୁଝି ସାରିଲା ପରେ ମୋତେ କୁହ ହଁ ହଁ ହଁ ହଁ ହଁ